କୁକୁଡ଼ା ମାନଙ୍କୁ ପ୍ରଭାବିତ କରୁଥିବା କିଛି ସାଧାରଣ ରୋଗ ବା ଘୁ ଘୁମେଇବାରୋଗ ପେଜୁଆ ରୋଗ ଇତ୍ୟାଦି ଏଗୁଡ଼ିକୁ ଆମେ କିପରି ଆମେ ପ୍ରତିରୋଧ କରିବା ପ୍ରତିରୋଧ ହେଲେ ଆମେ ପ୍ରଥମେ ପଶୁ ଡାକ୍ତର ମାନଙ୍କୁ ପରାମର୍ଶ କରିବା ଏବଂ ତାଙ୍କୁ ଡାକିବା ତା ସେମାନେ ଯାହା ଆମର ମେଡ଼ିସିନ ବା ଔଷଧ ପତ୍ର ଯାହା ଦେବେ ତାହା ଆମେ ତାକୁ ଦେବା ଏବଂ ଯେଉଁ କୁକୁଡ଼ାକୁ ଆମର ଏହି ରୋଗଗୁଡ଼ିକ ହୋଇଥିବ ତ ସେ କୁକୁଡ଼ାକୁ ଆମେ ଅଲଗା ରଖିବା ଯାହାଦ୍ବାରା କି ଅନ୍ୟକୁକୁଡାମାନଙ୍କୁ ଡେଇଁବ ନାହିଁ ଏବଂ ଆମର ଯେଉଁ ଫାର୍ମ ମାନଙ୍କରେ ସାପ କୁକୁର ଏବଂ ଯେତକ ହିଂସ୍ର ହିଂସ୍ର ପ୍ରାଣୀ ସେଗୁଡ଼ିକ ଠାରୁ ଆମେ ରକ୍ଷା କରିବାପାଇଁ ଆମର ଚାରି ପଟେ ତାରଜାଲି ଦେବା ଉଚିତ ଏବଂ ପ୍ରତିଦିନ ଆମେ କୁକୁଡ଼ା ମାନଙ୍କୁ ଯେପରି ପାଣି ଏବଂ ତାଙ୍କର ଦାନା କିପରି ସେମାନଙ୍କ ନ ସରେ ଏବଂ ସେ ଖାଉଛନ୍ତି କି ନାହିଁ ଏ ଦେଖିବା ଏବଂ ପ୍ରତିଦିନ ପାଣି ଦେବା